ଆଜିକାଲି ଯୁଗରେ ଲୋକମାନେ ନିଜ ପିଲାମାନଙ୍କୁ କିମ୍ବା ନିଜେ ଅନେକ ପ୍ରକାର ନୂତନ ନୂତନ ନୃତ୍ୟ ଶିଖାଇବାକୁ ପସନ୍ଦ କରନ୍ତି ସେଗୁଡ଼ିକ ହେଲା ହିପହପ୍ ଓଡ଼ିଶୀ ବେଲି ଡାନ୍ସ କ୍ଲାସିକ୍ ଡ୍ୟାନ୍ସ ଏବଂ ସମ୍ବଲପୁରୀ ମଣିିକପୁରୀ ଇତ୍ୟାଦି ଶିଖାଇବାକୁ ଭଲ ପାଆନ୍ତି ଭଲ ପାଇଥାନ୍ତି କାରଣ ଏହା ହେଉଛି ବର୍ତ୍ତମାନ ଯୁଗର ଫ୍ୟାସନ୍ ଅଟେ